ହଁ ଆଜ୍ଞା ଏହି ଶାର୍ଟଟା ଯେଉଁ ମୁଁ କିଣିଥିଲି ମତେ ସେ ଦୋକାନୀ ଏମିତି ଭାବରେ ଜଡ଼ା ତେଲ ମାରିକିରି କହିଲା ଏହିଟା ଭଲ ପଡ଼ିବ ସିଏ ପଡ଼ିବ କିନ୍ତୁ ଶାର୍ଟଟା ଆଣିଲା ପରେ ସେ ଶାର୍ଟର ଦୁଇଦିନ ତିନିଦିନ ମୁଁ ପିନ୍ଧିଛି ପିନ୍ଧିଲା ପରେ ଶାର୍ଟଟା ଧୋଇବାକୁ ନେଲା ପରେ ପୁରା କଲର୍ ଫେଡ଼୍ ହୋଇଗଲା ମୋତେ ଆଉ ଟୋଟାଲୀ ଭଲ ଲାଗିଲାନି କି ଆଉ ସେହି ଶାର୍ଟଟା ମୁଁ ଟୋଟାଲୀ ଇଉଜ୍ କରୁନି ଥରେ ଦୁଇଥର ଯାହା ଇଉଜ୍ କରିଛି ଆଉ ରଖିଦେଇଛି ଆଉ ଜମା ତ ଭଲ ଲାଗୁନି ପିନ୍ଧୁନି ଆଉ